ଆମେ ଯେତେ ବିଲ୍ ଲୋଗ୍ ଅଛୁ ଆମେ ଟେକ୍ନୋଲୋଜି ୟୁଜ୍ କର୍ବାର୍ ବହୁତ୍ ଜରୁରୀ ଏ ବର୍ତ୍ତମାନ ଟାଇମ୍ରେ କାଁ ହେଲା କି ଟେକ୍ନୋଲୋଜିଟା ଆମ୍କୁ ବହୁତ୍ ବିଜନେସ୍ ତା'ର୍ ମାନେ ଦେଇ ଆସିଛି ଆଉ ଷ୍ଟାଟିଙ୍ଗରୁ ଟେକ୍ନୋଲୋଜି ନାଇଁ ଥାଇ ତ ସେଥିର୍ଲାଗି ବୋଲି କିରି ବହୁତ୍ ଅସୁବିଧା ହୋଉଥିଲା ଆଉ ମନୁଷ ଯେନ ଅଛନ ମନୁଷ ପ୍ରଜାତି ଯେତେ ବିଲ୍ ଆମେ ଅଛୁ ଟେକ୍ନୋଲୋଜି ଲାଗି ବୋଲିକିରି ଆମେ ଆଡ଼୍କେ ଆସିଛୁ ସେ ଟେକ୍ନୋଲୋଜିମାନ୍କର ଭିତରୁ ଆମେ ଯଦି ଦେଖ୍ମା ବୋଲେ କମ୍ପୁଟର୍ ଗୁଟେ ମୋବାଇଲ୍ ଗୁଟେ ଇଣ୍ଟରନେଟ୍ ଗୁଟେ ଇ ଯେତେବେଲେ ଟେକ୍ନୋଲୋଜି ଅଛେ ଟିଭି ଗୁଟେ ହେଲା ୟା ଯେତେବେଲେ ଇଲୋକ୍ଟ୍ରୋନିକ୍ ଗାଡ଼ିମାନେ ହେଲା ଏ ସବୁ ଜିନିଷ୍ ଟେକ୍ନୋଲୋଜି ଲାଗି ବୋଲି କିରି ଆଗାଡ଼ କେ ୟୁଜ୍ ହୋଇଆସିଛି ଆର୍ ଆମେ ସେଥି ବହୁଟେ ସାହାଯ୍ୟ ଆମକୁ ମିଲିପାରୁଛେ ଯଦି ଟେକ୍ନୋଲୋଜି କି ଆମେ ୟୁଜ୍ ନାଇଁ କର୍ମା ତ ଆମେ ବହୁତ ପଛେ ରହିଯିମା ତ ଟେକ୍ନୋଲୋଜି ଲାଗି ବୋଲିକିରି ବହୁତ ଆଗାଡ଼୍କେ ମନୁଷ୍ ଆସିପାରିଛି ତ ଟେକ୍ନୋଜି କି ୟୁଜ୍ କର୍ବାର୍ ଆମ୍କୁ ବହୁ ଜରୁରୀ ଏ ଯଦି ଆମେ ଆଗାଡ଼୍କେ ଉନ୍ନତ୍ତି ଆଡ଼୍କେ ଯଦି ଜିମା ତ ଟେକ୍ନୋଲୋଜିର ବହୁତ ହେଲ୍ପ ନେବାର୍ ବହୁତ ଜରୁରୀ ଏ ତା'ର୍ ସହାୟତା ନେବାର୍ ବହୁତ ଜରୁରୀ ଏ ଯଦି ଆମେ କମ୍ପୁଟର୍ ୟା ଇଣ୍ଟରନେଟ୍ ହେଲା ୟା ମୋବାଇଲ୍ ହେଲା ଯଦି ଟେକ୍ନୋଲୋଜି କି ଆମେ ୟୁଜ୍ ନାଇଁ କର୍ମା ଆଉ ଯଦି ତାହା ବ୍ୟତୀତ ଅଲଗା କେନ୍ସି ବି ଜିନିଷ୍ ୟୁଜ୍ କର୍ମା ତ ଆମେ ବହୁତ୍ ପଛରେ ରହେମା ଅଲଗ ଅଲଗ ଦେଶ୍ମାନେ ଅଛନ୍ ଯେନ୍ମାନେ ଟେକ୍ନୋଲୋଜି କି ୟୁଜ୍ କରିକିରି ବହୁତ ଆଗାଡ଼୍କେ ଗଲେନ ତ ସେଥିଲାଗି ବୋଲିକିରି ଆମ୍କୁ ବିଲ୍ ଟେକ୍ନୋଲୋଜି ୟୁଜ୍ କର୍ବା ବହୁତ ଜରୁରୀ ଏ ତ ଟେକ୍ନୋଲୋଜିର ବିନା ଆମେ ଆଗାଡ଼୍କେ ଯାଇ ନ ପାରୁ ଆଉ ଆମେ ଉନ୍ନତ୍ତି ଆମର ହଇନପାରେ ତ ସେଥିଲାଗି ଟେକ୍ନୋଲୋଜିର ଜରୁରତ୍ ବର୍ତ୍ତମାନ ଟାଇମ୍ରେ ଅଧିକ୍ ଅଛି